ଏଇଠି ବସିଛି ଆଉ ହଁ ଯିବି ଆଉ କେବେ ଯାଉଛ

ଓହୋ ବୋଲେରୋ ଠିକ୍ କଲନି ହଁ ମୁଁ ମୋର ଗୋଟେ ଭଉଣୀ ଯିବୁ ଆଉ ନାହିଁ ଦେଖିବା କ'ଣ ଗୋଟେ ହଁ ହଁ ତୋତେ ବି ଭଲ ଦେଖାଯିବ ଆଉ ତ ମୋତେ ତ ଆଗରୁ ଯିବାକୁ ପଡ଼ିବ ନା ମୁଁ ସେଇ ଦିନ ଯିବି ମୁଁ ବି ଆଗରୁ ସେଠିକି ଯାଇଥିଲି ସେ ଜାଗା ବି ଭଲ ଜାଗା ଆଉ ବୁଦ୍ଧଙ୍କର ଅଛି ଫୋଟୋ ଅଛି ଆଉ ପାହାଡ଼ ଜାଗା ବି ଜାଗାଟା ବଢ଼ିଆ ଦେଖାଯାଉଛି ଆଉ ଗଲେ ବି ଭଲ ଲାଗିବ ହଉ ହଉ ଆଉ ଆଉ ଘରେ ସମସ୍ତେ କେମିତି ଅଛନ୍ତି ଆଉ ତୁ କ'ଣ କରୁଥିଲୁ ଓଃ ହୋ ଆଉ ଆଉ ମୁଁ ରତ୍ନଗିରି ଉପରେ ଗୋଟେ ରଚନା ଲେଖିଛି ଅଧା ଅଛି ଆଉ ଗଲେ ମୁଁ ଦେଖିଲେ ପୁରା ତାକୁ କରିବି ଆଉ ଭଲ ହେବ ଆଉ ମୁଁ ଯାଇଛି ସେଇଠି ବୁଦ୍ଧଙ୍କର ଗୋଟେ ମୂର୍ତ୍ତି ଅଛି ଆଉ ଅଛି ହଁ ମ୍ୟୁଜିୟମ୍ ବି ଅଛି ଆଉ ସେଇଠି ବୁଦ୍ଧଙ୍କ ବିଷୟରେ ବି ସବୁକିଛି ଲେଖାହୋଇଛି ଆଉ ଭଲ ଜାଗା ବି ସେଇଟା ଫୋଟୋ ଉଠାଇବା ପାଇଁ ବି ବଢ଼ିଆ ହୋଇଛି ଆଉ ଆମେ ବି ସେଇଠି ଗଲେ ରୋଷେଇ କରିକି ଖାଇବା ଆଉ ମଜା ମସ୍ତି ହଁ ମଜା ମସ୍ତି ହେବ ହଁ ବହୁତ ମଜା ହେବ ଆଉ ଭଲ ଲାଗିବ ଆଉ ହଁ ମା' ଯିବେନି ଘରେ ସମସ୍ତେ ଅଛନ୍ତି ଆଉ ତା'ପରେ ସେଇଠି ରହିବେ ଆଉ ଦେହ ବି ଭଲ ନାହିଁ ମାଆଙ୍କର ମାଆଙ୍କୁ ଏଇ ଜ୍ଵର ଥଣ୍ଡା ହୋଇଯାଇଛି ଆଉ ହଁ କାଲି ମେଡ଼ିକାଲ୍ ଯାଇଥିଲା ତା'ପରେ ଖାଇଛି ଆଉ ଟିକିଏ ଭଲ ହୋଇଛି ଏବେ ରେଷ୍ଟ୍ କରୁଛି ଆଉ ହଁ ରୋଷେଇ ବଡ଼ ଭଉଣୀ ଅଛି ସେ କରୁଛି ଆଉ

ମୋତେ ଆସିବନି ଶିଖିବି ଆଉ ଆଉ ତୁ ଟିକିଏ ଶିଖେଇ ଦେଉନୁ

ହଉ ତା'ହେଲେ ଠିକ୍ ଅଛି ତୁ ରଖ ମୁଁ ପରେ କଥା ହେବି ଆଉ

ହଉ ତା'ହେଲେ ନିଶ୍ଚୟ ମୁଁ କରିବି ଆଉ ଚିକେନ୍ କରିବା ଆଉ ଏମିତି କ'ଣ ଦେଖିକି କରିବା ଆଉ